ହଁ ହ୍ୟାଲୋ ଆଜ୍ଞା ମୁଁ ବାଲିିଗୁଡ଼ାରୁ କହୁଛି ମୋ ପାଖରୁ ଯେଟା ମୁଁ ଡେଲିଭରି କରୁଥିଲି ସେ ସାମାନର କିଛି ଡିସ୍କାଉଣ୍ଟ ମିଳିବ କି କି କୌଣସି ଆପ୍ରୁ ଡିସ୍କାଉଣ୍ଟ ମିଳିବ